ମୁଁ ମୋ ନିଜ ବିଷୟରେ କ'ଣ କହିବି ମୋର ନାଁ ହେଉଛି ରୁକ୍ମଣୀ ମହାରଣା ମୋର ବାପାଙ୍କ ନାମ ହେଉଛି ଭାଗିରଥି ମହାରଣା ମୋର ମା'ଙ୍କ ନାମ ହେଉଛି ଲକ୍ଷ୍ମୀପ୍ରିୟା ମହାରଣା ମୋର ଗ୍ରାମ କୁନିନ୍ଦା ମୋର ସ୍ୱାମୀଙ୍କ ନାଁ ହେଉଛି ଆଦିତ୍ୟ କୁମାର ସାହୁ ମୋ ସ୍ୱାମୀ ବାହାରେ ରହୁଛନ୍ତି ମୋର ପିଲାପିଲି ସବୁ ବଡ଼ ହୋଇଗଲେଣି ବାହାରେ ରହିକି ଚାକିରି କରୁଛନ୍ତି ମୁଁ ଘରୋଇ ମହିଳା ଭାବେ ଘରେ ରହୁଛି ସେ ମୋତେ ସବୁ ପ୍ରକାରର ସୁବିଧା ଦିଅନ୍ତି ପଇସା ପତ୍ର ଦିଅନ୍ତି ମୁଁ ନିଜେ ଚଳେ ଆଉ